ମୁଁ ନିଜକୁ ସୁସ୍ଥ ରଖିବା ପାଇଁ ସବୁଦିନ ଯେଉଁ ସ୍ପୀଡ଼ ବ୍ୟବଧାନ ନିହାତି କରେ ପ୍ରକୃତରେ ସବୁଦିନ ସକାଳୁ ବ୍ୟସ୍ତ ବହୁଳ ଜୀବନ ଭିତରୁ କିଛି ସମୟ କାଢ଼ିକି ବ୍ୟାୟାମ କରିବା ନିହାତି ଦରକାର ଆଉ କୌଣସି ବ୍ୟାୟାମ ହଉ ବା ନହଉ ଜୋରରେ ଚାଲିବାଟା ନିହାତି ଦରକାର ଏହାଦ୍ଵାରା ଆମ ଶରୀର ଯେତିକି ନର୍ଭ ଅଛି ଯୋଉଗୁଡ଼ାକ ସେଗୁଡ଼ାକ ଭଲ ଭାବରେ ଆକ୍ଟିଭ ରହେ ଆଉ ଆମର ହୃତପିଣ୍ଡ ଆମେ ଜୋର ଚାଲିବା ଦ୍ଵାରା କ'ଣ ହୁଏ ନା ହୃତପିଣ୍ଡର ଗତି ବି ବଢ଼ିଯାଏ ଯାହାଫଳରେ କି ଫୁସଫୁସକୁ ଯେଉଁ ରକ୍ତ ଚାଳନାଟା ହୁଏ ସେଇଟା ସେଇଟା ବି ଭଲ ଭାବରେ ହେଇପାରେ ତେଣୁ ସବୁଦିନ ମୁଁ ତ ସକାଳୁ ଅନ୍ତତଃ ଅଧଘଣ୍ଟା ସ୍ପୀଡ଼ ବ୍ୟବଧାନ ନିହାତି କରେ ଏହାଦ୍ଵାରା ନିଜକୁ ଫିଟ୍ ରଖିପାରିଛି ମୋ ପେଟରେ ହଉ କିମ୍ବା ହାତରେ ହଉ କିମ୍ବା ଜଙ୍ଘରେ ହଉ ସେସବୁ ଜାଗାରେ ଚର୍ବି ସେଇଥିପାଇଁ ବେଶୀ ଜମିପାରେନି କାରଣ ମୁଁ ସବୁବେଳେ ସବୁଦିନ ସକାଳୁ ନିଜ ଅଙ୍ଗପ୍ରତ୍ୟେଙ୍ଗକୁ ଚଳପ୍ରଚଳ କରାଏ